କଥାରେ ଅଛି ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଆମେ ଜ୍ଞାନୀ ଗଣରେ ଗଢ଼ିବା ଅଜ୍ଞାନରେ ରହିବେ କାହିଁ ଓଡ଼ିଆ ଏମିତି ଏକ ଭାଷା ଯାହାକି ଆମ ମାତୃଭାଷା ଆମେ ମାଆକୁ ଯେମିତି ଭଲପାଉ ଆମ ଭାଷାକୁ ସେମିତି ଆମେ ଭଲପାଉ କିନ୍ତୁ ଏବେ ଯେ କେମିତି ହେଉଛି ଆଜିକାଲି ପିଲାମାନେ ଓଡ଼ିଆକୁ ଛାଡ଼ି ଇଂଲିଶ ମିଡ଼ିୟମରେ ପଢ଼ିଲେଣି ଇଂଲିଶରେ ଘରେ କଥାବାର୍ତ୍ତା ବି ଗଲେଣି ହିନ୍ଦୀ ବି ସେମିତି ହିନ୍ଦୀରେ ବି ବହୁଗଳ ବ୍ୟବହାର କଲେଣି କିନ୍ତୁ ଆମର ଓଡ଼ିଆ ଭାଷା ହିନ୍ଦୀ ଇଂଲିଶ ତୁଳନାରେ ପଛରେ ରହିଯାଉଛି ଆମ ମା' ଆମ ମାତୃଭାଷା ସିଏ ଆମର ପଛରେ ପଡ଼ିଯାଉଛି କାହିଁକି ପଡ଼ୁଛି ଓଡ଼ିଆ ଏକ ଭାଷା ଯାହାକି ପୃଥିବୀରେ ଆମର ଦେବ ଭାଷା ବୋଲି ଦ୍ୱିତୀୟ ଦେବ ଭାଷା ବୋଲି ଆମେ ମାନୁଛେ ହଁ ଆମେ ଓଡ଼ିଆ ଭାଷାକୁ ଅଧିକ ସମ୍ମାନ ଦେଉଛେ ତ ଆମର ସେଇ ଓଡ଼ିଆ ଭାଷାଟା କେମିତି ଅଧିକରୁ ଅଧିକ ବହୁଳ ମାତ୍ରାରେ ବ୍ୟବହାର କରାଯିବ ଯଦି ପୁରାଣ ପୋଥି ଆମର ଓଡ଼ିଆ ସଂସ୍କୃତ ଭାଷାରେ ବର୍ଣ୍ଣିତ ହେଉଛି ତ ଓଡ଼ିଆକୁ ଆମେ ଏ ପାଇଁ ପଛରେ ରଖିବା କାହିଁକି ଓଡ଼ିଆ ଭାଷା ବି ଆମର ଆଗକୁ ବଢ଼ିିବା ଦରକାର ଆମ ମାତୃଭାଷା ନାଁରେ ଆମେ ପରିଚୟ ହବା ଦରକାର ଆମେ ଘରେ କଥାବାର୍ତ୍ତା କରୁଛୁ ଓଡ଼ିଆ ତ ବାହାରେ ଆମର ଓଡ଼ିଆ ଭାଷା ବ୍ୟବହାର କାହିଁକି ନ କରାଯିବ ଯେମିତି ହିନ୍ଦୀ ବ୍ୟବହାର ହେଉଛି ସବୁ କ୍ଷେତ୍ରରେ ଇଂଲିଶ ଆଗ ଦେଖାଯାଉଛି ସେମିତି ହିନ୍ଦୀ ଭଳି ଇଂଲିଶ ଭଳି ଆମର ଓଡ଼ିଆ ଭାଷା ବି ସବୁ କ୍ଷେତ୍ରରେ ମାନ୍ୟତା ପାଇବା ଦରକାର ସବୁ ଲୋକ ଓଡ଼ିଆର ବହୁଳ ବ୍ୟବହାର କରିବା ଦରକାର ଆମେ ଓଡ଼ିଶାବାସୀ ଆମର ଭାଷା ବି ଓଡ଼ିଆ ତା' ଆମକୁ ଓଡ଼ିଆ କହିବା ଓଡ଼ିଆ ପଢ଼ିବା ଓଡ଼ିଆ ଲେଖିବା ସବୁ ଜଣା ସେଥିପାଇଁ ଆମର ଯେହେତୁ ଆମେ ଓଡ଼ିଆ ସବୁ ଜାଣିଛେ ଓଡ଼ିଆ ପଢ଼ୁଛେ ଓଡ଼ିଆ ବି ବୁଝୁଛେ ଓଡ଼ିଆ ବି ଲେଖୁଛେ ଓଡ଼ିଆରେ ଗୀତ ଗାଉଛେ ଓଡ଼ିଆକୁ ଆମେ ମାନ୍ୟତା ଦେବା ଓଡ଼ିଆ ଭାଷାକୁ ଆମେ ଆଗକୁ ନେବାକୁ ଚାହିଁବା ମନ୍ଦିର ହଉ ପୂଜା ସ୍ଥାନ ହଉ ଆମର ଓଡ଼ିଆରେ ବି ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରୁଛି ଯଦି ଭଗବାନ ଆମର ଓଡ଼ିଆ ଭାଷା ବୁଝୁଛନ୍ତି ତାଙ୍କ ପାଖରେ ଆଲୋଚନା ହେଉଛି ତ ଅନ୍ୟ ଜାଗାମାନଙ୍କରେ କାହିଁକି ଓଡ଼ିଆର ବ୍ୟବହାର ଅଧିକ ହବନି ଓଡ଼ିଆ ମାନ୍ୟତା କାହିଁକି ପାଇବନି ଭଗବାନ ଯଦି ଶୁଣିଲେ ଲୋକମାନଙ୍କ ପାଖରେ କାହିଁକି ଆମର ଭାଷା ପହଞ୍ଚିବନି ସେଥିପାଇଁ ଆମର ଓଡ଼ିଆ ଭାଷାକୁ ଆଗକୁ ନେବା ଦରକାର ଆଉ ତାକୁ ନେବାର ଦାୟିତ୍ୱ ହେଉଛି ଆମ ଓଡ଼ିଶାବାସୀଙ୍କର